ଚାଷ ପାଇଁ ଆମେ ନଦୀ କେନାଲ ପୋଖରୀ ଆଉ କୂଅ ଏଇ ଏଇମାନଙ୍କରୁ ସବୁ ଚାଷ ପାଇଁକା ଆମେ ପାଣି ମଡ଼ାଇଥାଉ ଜଳର ସମ୍ମୁଖୀନ ହୋଇଥାଉ ସେ ମୋଟର ସାହାଯ୍ୟରେ ଆମେ କୂଅରୁ ପାଣି ନେଇକି ମଡ଼ାଇ ଥାଉ ତା'ପରେ ଆମେ ପମ୍ପ ଯେଉଁ ବୋରିଂ ବୋରିଂରେ ଆମେ ପାଣି ଇଏ କରିକି ମଡ଼ାଇଥାଉ ଏଥିରେ ଚାଷ ଜମି ଆମେ ପାଣି ସାହାଯ୍ୟରେ ଇଏ କରୁ ଆଉ ତା'ପରେ ଆମେ ସେଥିରେ ପାଣି ମଡ଼ାଇକରି ଜଳସେଚନ କରିଥାଉ ପାଣିର ଅସୁବିଧା ହୁଏ ନାହିଁ ଆମେ ସେଥିରୁ ପାଣିର ସୁବିଧା ପାଇକରି ଆମେ ଚାଷ ଜମି ଚାଷ କରିଥାଉ